ଆଜିର ଦିନରେ ଶିକ୍ଷା ନିଯୁକ୍ତି ଏବଂ ସାମାଜିକ ସ୍ଥିତି ଦୃଷ୍ଟିରୁ ପ୍ରତି ଜିଲ୍ଲାର ଝିଅମାନଙ୍କ ପାଇଁ ଭୁବନେଶ୍ୱରରେ ବହୁତ ସୁବିଧା ହୋଇସାରିଛି ଯେମିତି ଆଦିବାସୀ ମହିଳାମାନଙ୍କ ପାଠପଢ଼ା ପାଇଁ ସହରରେ ବିଭିନ୍ନ ପ୍ରକାର ବିଦ୍ୟାଳୟରେ ଏବଂ କଲେଜରେ ସୁବିଧା କରିଛନ୍ତି ସେମାନଙ୍କର ରହିବା ପାଇଁ ବାସଗୃହର ବ୍ୟବସ୍ଥା ମଧ୍ୟ ବି ମିଳୁଛି ଏହାସହ ସେମାନଙ୍କର ଗମନାଗମନ ବ୍ୟବସ୍ଥା ପାଇଁ ସରକାର ବସ୍ ସରକାରୀ ବସ୍ରେ ସଂଗୃହିତ ସିଟ୍ ସଂଗୃହିତ ସିଟ୍ର ବ୍ୟବସ୍ଥା ମଧ୍ୟ ହୋଇଛି ଯେମିତି ଗୋଟିଏ ଝିଅ ଆରମରେ ସବୁଆଡ଼କୁ ଯିବାଆସିବା କରିପାରିବ ମଝିରେ ମଝିରେ ଦେଖିବାକୁ ମିଳେ ଝିଅମାନଙ୍କ ପ୍ରତି ଅସଦାଚରଣ ଏହାକୁ କିଛି ଅଂଶରେ ଜଗିଲେ ଏହା ବି ସୁବିଧା ହୋଇପାରିବ